ଗୋଟାଏ ନବଜାତ ଶିଶୁ ପାଇଁ ପ୍ରଥମ ବର୍ଷରେ ବହୁତ କିଛି ରୀତିନୀତି ରହିଛି ଗୋଟାଏ ଛୁଆ ଜନ୍ମ ହେଲା ପରେ ଯେଉଁ ଡାକ୍ତରଖାନାରେ ଆଜିକାଲି ତ କେହି ମା' ମାନେ ଘରେ ଜନ୍ମ କରୁନାହାନ୍ତି ଯେହେତୁ ଟିକିଏ କ'ଣ ହୋଇଗଲେ ଆଜିକାଲି ଡାକ୍ତରଖାନା କିମ୍ବା ଗାଁରେ ଆଶା କର୍ମୀ ଅଛନ୍ତି ଯେଉଁମାନେ କି କୌଣସି ଅସୁବିଧା ହେବା ପାଇଁ ଦିଅନ୍ତି ନାହିଁ ସେହି ଆଶାକର୍ମୀମାନେ ଟିକିଏ କିଛି ବି ଯଦି ବି ପେଟ ବଥା ହୁଏ କି କ'ଣ ହୁଏ ସେହି ମାତ୍ରାରେ ମେଡ଼ିକାଲ କିମ୍ବା ଆମର ଡାକ୍ତରଖାନା ନେଇଯାଆନ୍ତି ନେଲାପରେ ସେଇଠି ଯଦି ଛୁଆଟା ଜନ୍ମ ହେଲା ଜନ୍ମ ହେଲା ପରେ ତାଙ୍କୁ ଘରକୁ ଆଣନ୍ତି ବା ଯେଉଁ ଛୁଆଟା ହଠାତ ବି ଜନ୍ମ ହୋଇଯାଏ କେଉଁ ଛୁଆ ତିନ ଦିନ ଚାରି ଦିନ ଏମିତି ବି ମେଡ଼ିକାଲରେ ରହିଲା ପରେ ଜନ୍ମ ହୁଏ ଜନ୍ମ ହେଲା ପରେ ଘରକୁ ନେଇକି ଆସନ୍ତି ନେଇକି ଆସିଲା ପରେ ଆମ ଗାଁ ଗହଳିରେ ତ ଅଛି ଯେଉଁ ତାଙ୍କୁ ଛୁଇଁବେନି ବାରଣ କରିବେ ସେ ଗୋଟିଏ ଅଲଗା ହୋଇକି ଏକୋଇଶ ଦିନ ରହିବେ ଏକୋଇଶ ଦିନ ରହିଲା ପରେ ଛୁଆର ଏକୋଇଶିଆ କରନ୍ତି କିମ୍ବା ଭୋଜିଭାତ କରନ୍ତି ସବୁ ବନ୍ଧୁବାନ୍ଧବକୁ ଡାକନ୍ତି ଡାକିଲା ପରେ ଭୋଜିଭାତ କରନ୍ତି କିମ୍ବା ସେଇ ଛୋଟ ଛୁଆ ପାଇଁ କିଏ ଡ୍ରେସ କିଏ କ'ଣ କିଏ ଖେଳନା ଏସବୁ ବନ୍ଧୁବାନ୍ଧବ ନେଇକି ଆସନ୍ତି ଆସିଲା ପରେ ତାଙ୍କୁ ଫୁଣି ତାଙ୍କର ବନ୍ଧୁବାନ୍ଧବ ସେମାନେ ଲୁଗାପଟା ଦିଅନ୍ତି ସବୁ ଏହି ଏହି ହିସାବରେ ଗୋଟିଏ ଛୁଆକୁ ବହୁତ କିଛି ଯତ୍ନ ସହକାରେ ନିଅନ୍ତି ତଳେ ରଖିବାର ନାହିଁ କିମ୍ବା ଗୋଟିଏ ନବଜାତ ଶିଶୁକୁ ବହୁତ କିଛି ଗୋଟିଏ ଛୋଟଛୁଆକୁ ବହୁତ କିଛି କେୟାର ନିଅନ୍ତି ସେମାନେ ବହୁ ତାଙ୍କୁ ତଳରେ ଛାଡ଼ିବାର ନାହିଁ କି ତାଙ୍କୁ ବର୍ଷେ ପର୍ଯ୍ୟନ୍ତ ସେମିତି କିଛି ବହୁତ ରୀତିନୀତିରେ ଛୁଆକୁ ରଖିଥାନ୍ତି